ବ୍ୟବହୃତ ଉଦ୍ଭିଦ ଏବଂ କୌଶଳ ବିଷୟରେ ଅଧିକା ଜାଣିବା ପାଇଁ ମୁଁ କୌଣସି ଫୁଲ ପ୍ରଦର୍ଶନୀ କିମ୍ବା ପ୍ରଦର୍ଶନୀରେ ଯୋଗ ଦେଇନାହିଁ ମୁଁ ନିଜ ମନକୁ ଯେତିକି ଆସେ ସେତିକି ହିଁ ସେ ବଗିଚାରେ ମୁଁ ସମୟ ବାହାର କରି ଲାଗିଥାଏ ଏବଂ ଗଛମାନଙ୍କୁ ଠିକ୍ ଭାବରେ ତାଙ୍କୁ ଯାହା ଯାହା ଦରକାର ଦେଇ ବଢ଼େଇଥାଏ ଏବଂ ସେଥିରେ ଭଲ ଫୁଲ ବି ଫୁଟିଥାଏ